ହ୍ୟାଲୋ

ହଁ ଆଜ୍ଞା ଆପଣ ପ୍ରିନ୍ସ ଟ୍ରାଭେଲସ୍ରୁ କହୁଛନ୍ତି କି ପ୍ରିନ୍ସ ଟ୍ରାଭେଲ୍ ହଁ ଆଜ୍ଞା ହଁ ହଁ ମୁଁ ଦେବଗଡ଼ରୁ କହୁଥିଲି ଆଜ୍ଞା ଆପଣଙ୍କର ଆମେ ଗୋଟେ ଜାଗାକୁ ଯିବୁ ଆଠ ଦଶ ଜଣ ଯିବୁ ପରିବାର ସହ ଆମେ ଯିବୁ ଗୋଟେ ଜାଗାକୁ ଆପଣଙ୍କର ସେଟା କେତେ ଟଙ୍କା କ'ଣ ପଡ଼ିବ ଟ୍ରାଭେଲିଙ୍ଗଟା କେଉଁଠି କହିଲେ ଆମେ ଯିବୁ ଲୋକନାଥ ଯିବୁ ଲୋକନାଥ ଆଜ୍ଞା ଆଜ୍ଞା ଲୋକନାଥ ଯିବୁ ହଁ ଆଜ୍ଞା ଦଶ ଜଣ ଅଛୁ ଆମେ ଫ୍ୟାମିଲି ଭିତରେ ଅଛନ୍ତି ଆମେ ପୁରୁଷ ଅଛନ୍ତି ଛଅ ଆଉ ଲେଡ଼ିଜ୍ ଚାରି ତା'ଭିତରୁ ଦଶ ଜଣଙ୍କ ଭିତରୁ ଦୁଇଜଣ ଅଛନ୍ତି ପୁଅ ଗୋଟିଏ ଝିଅ ତା'ମାନେ ଆମେ ଛୋଟ ପିଲା ଯେଉଁଟା ଆପଣଙ୍କର ଆଠ ବର୍ଷରୁ କମ୍ କେତେ ଟଙ୍କା ପଡ଼ିବ ଆଜ୍ଞା ଆଜ୍ଞା

ଆଚ୍ଛା ଆପଣଙ୍କର ଯେଉଁ ଟଙ୍କା ପଡ଼ିବ ଆପଣଙ୍କର କ'ଣ ମାନେ ଆପଣଙ୍କର ଟିକେ କନସସ୍ କରିବେନି ହଁ ହଁ ହଁ ହଁ ଆପଣ ଟିକେ ରିହାତି କରନ୍ତୁ ଯେଉଁଟା ଆପଣଙ୍କର ଦେଖନ୍ତୁ ଆପଣଙ୍କ ଅଛି ଆପଣଙ୍କର ଜଗନ୍ନାଥ ଟ୍ରାଭେଲିଂ ସେ ଅଛି ଆପଣଙ୍କ ସେ ଯେଉଁ ଆପଣଙ୍କର ଏଠିକାର ପିଲା ସିଏ ବି ଆପଣଙ୍କର ଆମ ସହିତ ଯୋଗାଯୋଗ କରିଥିଲା ମୁଁ କହିଲି ନାହିଁ ତାଙ୍କର ଟିକେ ଅସୁବିଧା ସେମାନେ ସବୁ ପଳାଇ ଯାଇଛନ୍ତି ତ ଆଉ ଆପଣଙ୍କୁ ଆମର ଜଣେ ସାଙ୍ଗ ଆପଣଙ୍କ ନମ୍ବର ଥିଲା ଦେଇ ଦେଲା କହିଲେ ଆପଣଙ୍କର ପ୍ରିନ୍ସ ଟ୍ରାଭେଲିଙ୍ଗରେ ପଚାରନ୍ତୁ ଆଉ ସେ ଭଲ ସୁବିଧା ଆଉ ରିହାତି ରେଟ୍ରେ ନେଇକି ଆପଣଙ୍କୁ ପହଞ୍ଚାଇ ଦେବ ହଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା

ହଁ ଆପଣଙ୍କର କେତେ ଟଙ୍କା ପଡ଼ିବ ଆପଣଙ୍କର ଆଜ୍ଞା ଟିକେ କନସସ୍ କଲେ ଆମେ ପରିବାର ସହିତ ଯାଉଛୁ ଯେତେବେଳେ ଗୋଟେ ତୀର୍ଥସ୍ଥାନକୁ ଆପଣ ଟିକେ ଆମକୁ ଦେଖିବେ ଆଉ ସାଙ୍ଗମାନଙ୍କୁ ଟିକେ ଦେଖନ୍ତୁ ଆଜ୍ଞା ଯେହେତୁ ଗୋଟେ ଜାଗାକୁ ଆମେ ଯାଉଛୁ ଗୋଟେ ତୀର୍ଥସ୍ଥାନ ଏତେ ଦିନ ପରେ ଆମେ ଗୋଟେ ଆଶା ପୂରଣ ହେଉଛି ଏବଂ ଗୋଟେ ଆଶୀର୍ବାଦ ନେଇକି ଆସିବୁ ଲୋକନାଥ ପାଖରୁ ଯେ କି ଆମର ଲୋକନାଥ ମହାଦେବ ହଁ ହଁ ଆମେ ଏଠୁ ହାର୍ଡ଼ଲୀ ଆପଣ କେତେବେଳେ ଆସିବେ କହୁନାହାଁନ୍ତି ହଁ ଆଉ ଟିକେ ଆପଣ କୁହନ୍ତୁ ଯେ ଆପଣଙ୍କର ରିହାତି କେତେ ଟଙ୍କା ହବ

କେତେ କହିଲେ ଆଚ୍ଛା ଆଚ୍ଛା ହଁ ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ଆପଣ ଗୋଟେ କାମ କରନ୍ତୁ ମୁଁ ଆପଣଙ୍କୁ ପନ୍ଦର କୋଡ଼ିଏ ମିନିଟ୍ ଭିତରେ କଲ୍ ବ୍ୟାକ୍ କରି ସମସ୍ତ ଘଟଣା ମୁଁ ବୁଝିଦେଉଛି ଏବଂ ଆମେ କେତେବେଳେ ଯିବା ଏବଂ କେଉଁ ସମୟରେ ଯିବା ସେଇଟାକୁ ମୁଁ କହିଦେଲେ ଆପଣ ଆସି ପହଞ୍ଚିଯିବେ ଆମେ ବାହାରିକି ଥିବୁ ବେଳା ବେଳୀ ପଳାଇବା ଆଉ ହଁ ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ନମ୍ବରଟା ଦେଇ ଦେବେ ମୁଁ ଟିପି ଦେଉଛି ନମ୍ବରଟା ଦିଅନ୍ତୁ ମୁଁ ଟିପି ଦେଉଛି ଆଜ୍ଞା

କେତେ କହିଲେ

ହଉ ଠିକ୍ ଅଛି ଠିକ୍ ଅଛି ଏଇ ନମ୍ବରରେ ଆପଣଙ୍କୁ କଲ୍ କଲେ ଆପଣ ପଳାଇ ଆସିବେ ତ ଏଇ ନମ୍ବରରେ ଆପଣଙ୍କୁ କଲ୍ କଲେ ଆପଣଙ୍କର ଯେ ଟ୍ରାଭେଲିଂ ମ୍ୟାନେଜର୍ ଅଛନ୍ତି ତାଙ୍କ ସହିତ କଥା ହେଇକି କଲ୍ କରିଦେବି ସେ ଗାଡ଼ି ପଠାଇଦେବେ ତ ଆଜ୍ଞା ହଉ ମୁଁ ରହୁଛି ଆଜ୍ଞା